ଆପଣ ତାଙ୍କ ଟିଚର୍ ଆପଣ ତାଙ୍କ ଟିଚର୍ କହୁଛନ୍ତି କି ସାର୍ ସବୁ ଦିନ ଲେଟ୍ ହେଉଛି ପଇସା ରିଟର୍ନ କରିପାରିନି ନା ମୁଁ ତାଙ୍କୁ ଠିକ୍ ଟାଇମ୍ ରେ ପୁରା ରେଡ଼ି କରିକି ତା'ର ବ୍ରେକ୍ଫାଷ୍ଟ ସବୁ ଦେଇକି ତାକୁ ପଠଉଛି ପିଲାଟା କୁଆଡ଼େ ଯାଉଥିବ ସେକଥା ମୁଁ ଜାଣିନି ସବୁଦିନ ଚାହିଁଥିନି ନାଇଁ ଏକଚୌଲି କଣ ମାନେ ତା'ର ଟିଉସନ୍ ଥାଉଛି ନା ହେଲା ଟିଉସନ୍ ରୁ ଆସିକି ଟିକିଏ ରେଡି଼ ହେଲାବେଳେ ଲେଟ୍ ଟିକିଏ ହେଇଯାଏ

ବଟ୍ ଏତେ ଡ଼େରି ତ ହେବା କଥା ନୁହଁ ମାନେ ହଁ ମୁଁ ଶୁଣିଲି ଯେ ମାନେ ମୁଁ ତ ତାକୁ ଠିକ୍ ଟାଇମ୍ ରେ ହଁ ଲେଟ୍ ହେବ ଯେ ଏଟଲିଷ୍ଟ ଟ୍ୱେନଟି ମିନିଟ୍ ମାନେ ଲେଟ୍ ହେବାକଥା ତା'ର ଫୋର୍ଟି ମିନିଟ୍ ହେଉଛି କିନ୍ତୁ ମୁଁ ବି ଜାଣିନି ସେ କୁଆଡ଼େ ଯାଉଛି ହଉ ଠିକ୍ଅଛି ଠିକ୍ଅଛି ଠିକ୍ଅଛି ନା ଏବେ ଏବେ ସେ କ୍ଲାସ୍ ରେ ଅଛି କି ଆଜି ବି ଆଜି ବି ସେଇ ଟାଇମ୍ ରେ ଏକା ଆଇଲା ହଁ ହଁ ମୁଁ ତାଙ୍କ ମମ୍ ଏକା ହଁ ଏକଚୌଲି ହଉ ଠିକ୍ଅଛି ତମେ ବି ପନିସମେଣ୍ଟ ଦିଅ ତମର ବି ଦାୟିତ୍ୱ ଅଛିନା ଆରେ ନା ନ ବାଡ଼େଇଲେ ବି ପନିସମେଣ୍ଟ ମାନେ ଦଣ୍ଡମୁକ୍ତ ବି କରିହେବ

ଠିକ୍ଅଛି ଆଉ ହଁ